ପ୍ରାୟତଃ ଆମେ ଯେ ଓଡ଼ିଶାରେ ଚାଉଳ ପ୍ରମୁଖ ଫସଲ ଭାବେ ଚାଉଳ କୁକୁଡ଼ା କୁକୁଡ଼ା ଚାଷ ପଶୁ ସମ୍ପଦ ଦୁଗ୍ଧ ଚାଷ ତୈଳବୀଜ ଝୋଟ ଡାଲି ଏସବୁ ଓଡ଼ିଶାରେ ବହୁତ ପ୍ରମୁଖ ଚାଷ ଯାହାଫଳରେ କି ଆମେ ଗାଈ କିଛି ଲୋକ ବହୁତ ଗାଈ ଫାର୍ମ କରି ଲୋକମାନେ ଦୁଗ୍ଧ ଚାଷ କରି ସେମାନେ ବହୁତ ଆଗକୁ ବଢ଼ୁଛନ୍ତି ଓଡ଼ିଶାର ସମ୍ପଦ ବଢ଼ାଉଛନ୍ତି ପଶୁ ସମ୍ପଦ ଯେମିତି ହୋଇଗଲେ ଛେଳି ଗାଈ ମେଣ୍ଢା କୁକୁଡ଼ା ଚାଷ ବି ଲୋକମାନେ କରୁଛନ୍ତି ଅଧିକାଂଶ ଆମ ଓଡ଼ିଶାରେ ମୁଖ୍ୟତଃ ଚାଉଳ ଧାନ ଚାଷ ସେଟା ବହୁତ ମୁଖ୍ୟତଃ ହେଉଛି ଯାହାଦ୍ୱାରା ଧାନ ଦ୍ୱାରା ଚାଉଳ ହୋଇ ଆମ ଓଡ଼ିଶା ସରକାର ବାହାର ଦେଶକୁ ବାହାର ରାଜ୍ୟକୁ ପଠାଉଛନ୍ତି